ହଁ ହ୍ୟାଲୋ

ହଁ ହଁ

ହଉ ହଉ ହଉ କହିବି ହିସାବ କରିକି ତା'ପରେ ଇଏ ବୋର୍ଡ଼୍ ଲାଗିବ ବୋର୍ଡ଼୍ ଗୁଡ଼ା ସବୁ ଚେଞ୍ଜ ହବ ବୋର୍ଡ଼୍ ଗୁଡ଼ା ଖରାପ ହେଇଗଲାଣି ପୁରା ଚେଞ୍ଜ ହବ ହଁ ସୁଇଚ୍ ସୁଇଚ୍ ଗୁଡ଼ା ଟିପ୍ ଟପ୍ ସୁଇଚ୍ ଲାଗିବ ତା'ପରେ ଆମର କେବୁଲ୍ ଲାଗିବ ଟୁ ପଏଣ୍ଟ ୱାନ୍ ଫାଇବ୍ର ଲାଗିବ କେବୁଲ୍ ଲାଗିବ ହଁ ଏ ଲାଗିବ ଏ ପଚାଶ ମିଟର ପାଖପାଖି ଲାଗିବ ଭଲକେ ହଁ ସେ ସାମ୍ନାର ଦୁଇଟା ରୁମ୍ ହଁ ସ୍କୋୟାର ଫୁଟ୍ ହିସାବ କ'ଣ ତମେ ନବ କ'ଣ କରିବ ସେଇ ହିସାବରେ ହିସାବ କରିିକି କହିବ ହଁ ହଁ ଦେଖିଲା ହିସାବ କରି କହିବ ହଁ ହଁ

ହଁ ଆସିବାକୁ କରିବ ହଁ ହଁ ହଉ ଆସିବେ ଆଉ ହଉ ଠିକ୍ ଅଛି